ହଁ ଭାଇ ରୁହ ରୁହ ରୁହ ରୁହ ହଁ ଏଇ ଗୋଟେ ଜାଗାକୁ ଯିବାର ଥିଲା ଠିକ୍ ଅଛି ଆପଣ ଚାଲନ୍ତୁ ମୁଁ ବ୍ୟାଗ୍ଟା ଟିକେ ପଛରେ ରଖିଦଉଛି ପଛରେ ରଖିଦଉଛି ତାପରେ ଯିବା ଆଉ ଠିକ୍ ଅଛି ହୁଁ ରଖିଦେଲି

ଆଉ ଭାଇ ଏଇ ଯେଉଁ ଏଇ ରାସ୍ତାରେ କ'ଣ ଆଣିଲେନି ଓହୋ ହୋ ହ ସେପଟ ରାସ୍ତା ଖରାପ ଅଛି ହଉ ଠିକ୍ ଅଛି ହଁ ଏଇଟା ନୂଆ ରାସ୍ତା ତାହେଲେ ଆଉ ମୁଁ ବି ପୂର୍ବରୁ କେବେ ଆସିନି ନା ଏଇ ପଟରେ ତ ମୋତେ ଠିକ୍ ଅଛି ଠିକ୍ ଅଛି ହଉ ନିଅ ନିଅ ନିଅ ଆଉ ଟିକେ ସ୍ପିଡ଼୍ରେ ଭାଇ ଚାଲ ଟିକେ ଟିକେ ଗାଡ଼ି କି ଟିକେ ଜୋରେ ଚଲାଅ ଇମ୍ପୋର୍ଟାଣ୍ଟ୍ ମିଟିଙ୍ଗ୍ ଅଛି ତ ଦଶ ଟା ବେଳେ ହଁ ସେଇ ଜାଗାରେ ଭାଇ ତଥାପି କେତେ ସମୟ ଲାଗିଯିବ ଆମର ପହଞ୍ଚିବାକୁ ତିରିଶ ମିନିଟ୍ ଭଳିଆ ଲାଗିଯିବ ତାହେଲେ ତ ବହୁତ ଟାଇମ୍ ଲାଗିଯାଉଛି କାଇଁ ସେପଟ ରାସ୍ତାରେ କ'ଣ ହେଇଛି କି ଗଛ ଗଳି ପଡ଼ିଛି ରାସ୍ତା ଉପରେ କେମିତି କ'ଣ ଓହୋ ଯେଉଁ ଚାରି ଦିନ ତଳେ ବାତ୍ୟା ହେଇଥିଲା ନାଇଁ ହଁ ହଁ ଠିକ୍ ଠିକ୍ ଆଉ ତାହାଲେ ତ ସବୁଲୋକ ପ୍ରାୟେ ଏମିତି ହଇରାଣ ହଉଥିବେ ହଁ ଠିକ୍ ଅଛି କ'ଣ କରିବା ଆଉ ଅଫିସ୍ ରେ ନହେଲେ ମୁଁ କହିଥିବି ଆଉ ଏମିତି ତ ପ୍ରୋବଲେମ୍ ଆଉ ଗଛଟା ରାସ୍ତାରେ ପଡ଼ିଯାଇଥିଲା ଠିକ୍ ଅଛି ମୁଁ ଏଇ ରାସ୍ତା ନୂଆ ରାସ୍ତା ଜାଣି ନଥିଲି ନା ହଁ ଠିକ୍ ଅଛି ତଥାପି ଭାଇ ଆମେ କେତେଟା ଭିତରେ ପହଞ୍ଚିବା ଦଶ ଟା ପନ୍ଦର କୋଡ଼ିଏ ଭିତରେ ପହଞ୍ଚିଯିବା ନା ହଁ ଦଶ ଟା ପନ୍ଦର କୋଡ଼ିଏ ଭିତରେ ପହଞ୍ଚିଯିବାର ଅଛି ନା ଠିକ୍ ଅଛି ଠିକ୍ ଅଛି